ହଁ କିଏ କହୁଥିଲେ କି ଆଜ୍ଞା

ହଁ କୁହନ୍ତୁ

ଆଜ୍ଞା ଆମ ହସ୍ପିଟାଲ୍ରେ ଭଲ ଡକ୍ଟର୍ ବି ଆସୁଛନ୍ତି ଆଉ ସବୁପ୍ରକାର ସୁବିଧା ବି ଅଛି ଆପଣ ଆସନ୍ତୁ ଆମରି ହସ୍ପିଟାଲ୍କୁ ଆସନ୍ତୁ ଦିଲ୍ଲୀରୁ ଜଣେ ଡକ୍ଟର୍ ଆସୁଛନ୍ତି ସେ ବହୁତ ଭଲ ଡକ୍ଟର୍ ଆମର ତାଙ୍କ ପାଇଁ ତ ପେସେଣ୍ଟ୍ ସବୁ ହେଉଛନ୍ତି ଦିଲ୍ଲୀ ଡକ୍ଟର୍ ପାଇଁ ଆପଣ କେବେ କ'ଣ କେବେ କ'ଣ ଆସିବେ ଆପଣ ଆଉ ଫ୍ୟାସଲିଟି ସବୁ ତ ଅଛି ସବୁପ୍ରକାର ସୁବିଧା ସୁଯୋଗ ଅଛି ଆମର ଏଠି ସବୁ ଚେକଅପ୍ ପାଇଁ ଚେକପ୍ ପାଇଁ ତ ଡକ୍ଟର ଅଛନ୍ତି ସବୁ ତ ନିଟ୍ ଆଣ୍ଡ କ୍ଲିନ୍ ଜାଣିଥିବେ ଆମର ଏଠି ହସ୍ପିଟାଲ୍ ବିଷୟରେ ଶୁଣିଥିବେ ତ ଆପଣ ଲୋକଙ୍କ ପାଖରୁ ହଁ ଆସନ୍ତୁ ହଁ ଲୋକ ଦୁଇଜଣ ହାୟାର୍ ହେଇଛନ୍ତି ସେଥିପାଇଁ ଲୋକ ଆସିକି ସଫା ଫପା କରୁଛନ୍ତି ଅଛନ୍ତି ଲୋକ ଦୁଇ ତିନିଜଣ ଅଛନ୍ତି ସଫାସୁଫି କରୁଛନ୍ତି ବାକି ପେସେଣ୍ଟ୍ମାନଙ୍କ ପାଇଁ ରହୁଛି ଖରାବେଳେ ଯେଉଁ ପେସେଣ୍ଟ୍ ରହୁଛନ୍ତି ଆମ ପେସେଣ୍ଟ୍ମାନଙ୍କ ପାଇଁ ଖାଇବା ବ୍ୟବସ୍ଥା ଅଛି ନା ମିଲ୍ ବ୍ୟବସ୍ଥା ପେସେଣ୍ଟ୍ମାନଙ୍କ ପାଇଁ ଅଛି ହଁ ସବୁ ହଁ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ରେ କଟୁଛି କେବଳ ଅପରେସନ୍ ହେଲେ କେତେ ପରସେଣ୍ଟ୍ କଟୁଛି ବାକି ସବୁପାଇଁ ନୁହେଁ କିଛି କିଛି ଅପରେସନ୍ ପାଇଁ କଟୁଛି ଆଉ ଯେଉଁ ପେସେଣ୍ଟ୍ ଆସୁଛନ୍ତି ପେସେଣ୍ଟ୍ଙ୍କ ପାଇଁ ଖରାବେଳ ମିଲ୍ କଟୁଛି ବେଡ଼୍ ବି ଆମର ସବୁବେଳେ ଆଭେଲେବୁଲ୍ ରହୁଛି ହସ୍ପଟାଲ୍ରେ ଅଁ ସେଇ ଆପଣ ଯେଉଁ କିଡ଼ନି ଏଇ ଯେଉଁ ଷ୍ଟୋନ୍ ପାଇଁ ଯେଉଁ କହୁଛନ୍ତି ଷ୍ଟୋନ୍ ପାଇଁ ଡକ୍ଟର୍ ମଙ୍ଗଳବାର ଆଉ ଗୁରୁବାର ଆସୁଛନ୍ତି ବାକି ଅଲଗା ସବୁ ଡକ୍ଟର୍ ବି ସବୁ ଆସୁଛନ୍ତି ଫିଜିଓଥେରାପି ପାଇଁ ଆସୁଛନ୍ତି ସେ ଡାଇବେଟିସ୍ ପାଇଁ ଆସୁଛନ୍ତି ବେଶୀ ତ ଏଇନା ଡାଇବେଟିସ୍ ଲୋକ ଆସୁଛନ୍ତି ଏଠିକି ଏବେ ପୁରା ନାଇଣ୍ଟି ପରସେଣ୍ଟ୍ ଲୋକ ଡାଇବେଟିସ୍ ହେଇଗଲେଣି ନାଇଁ ନାଇଁ ଆପଣ ଏଇଠି କରନ୍ତୁ ଅଲ୍ଟ୍ରାସାଉଣ୍ଡ୍ ଏଠି ଫ୍ରିରେ ହେଉଛି ତା' ପାଇଁ ଆପଣଙ୍କୁ ପାଇସା ଲାଗିବନି ଆପଣ ଏଇ ଥରେ ଏଇଠି ଆଉଥରେ ଅଲ୍ଟ୍ରାସାଉଣ୍ଡ୍ କରିଦିଅନ୍ତୁ ଆଜ୍ଞା ନା କର ନା ସେଠି ଆପଣ ପାଇସା ଦେଇକି ବାହାର କରିଥିଲେ ଏଠି ଆପଣଙ୍କୁ ପାଇସା ପଡ଼ୁନିନା ପାଇସା ପଡୁଥିଲେ ହଁ ଜଣେ କରିବା ପାଇଁ ନାଁ କାଇଁ ପାଇସା ଖର୍ଚ୍ଚ କରି କେଉଁଠି କରିବି କଷ୍ଟ ଲାଗିବ ଏଠି ତ ପାଇସା ପଡ଼ୁନିନା ଆପଣ ମାଗଣାରେ ଯାହା ବି କରିବେ ସବୁ ମାଗଣାରେ କରୁଛନ୍ତି ଆପଣଙ୍କୁ କ'ଣ ପାଇସା ମାଗୁଛି କି ଆଉଥରେ ବାହାର କରିଦେବେ ସେଠି ରିପୋର୍ଟ କ'ଣ ଆସିଥିବ କାଳେ ଭୁଲ୍ ଆସିଥିବ ସବୁ ରିପୋର୍ଟ ଠିକ୍ ଆସୁନି ନା କେଉଁ ରିପୋର୍ଟ ଠିକ୍ ଆସୁଛି କେଉଁ ରିପୋର୍ଟ ଭୁଲ୍ ଆସୁଛି ଆପଣ ଏଇଠି ଆଉଥରେ ବାହାର କରିଦେବେ ସେଇ ରିପୋର୍ଟ ଡକ୍ଟର୍କୁ ଦେଖେଇଦେବେ ଯାହା ହେଇଥିବ ଏକାଥରେ ଡକ୍ଟର୍ ତା' ପାଇଁ ମେଡ଼ିସିନ୍ ଲେଖିବେ କି ତା ପାଇଁ ଅପରେସନ୍ କରିବା ପାଇଁ ପଡ଼ିବ ସବୁ କହିଦେବେ କ'ଣ ପାଇଁ ଯଦି ଅଧିକ ବଡ଼ ହେଇଥିବ ତ ଅପରେସନ୍ କରିବା ପାଇଁ ପଡ଼ିବ ଯଦି ନର୍ମାଲ୍ ଟିକିଏ ଷ୍ଟୋନ୍ କ'ଣ ହେଇଥିବ କି କ'ଣ ଟିକିଏ ହେଇଥିବ ସେ ମେଡ଼ିସିନ୍ ଦ୍ଵାରା କମିଯିବ ନା ହଁ ସେଇଟା ଦେଖିଲେ ଡକ୍ଟର ଆପଣଙ୍କୁ କ'ଣ କହିଲେ ମଙ୍ଗଳବାରରେ ଆଉ ଗୁରୁବାରରେ ଆସୁଛନ୍ତି ଆପଣଙ୍କୁ ସୁବିଧା କେଉଁଦିନ ହବ ମଙ୍ଗଳବାରେ କି ଗୁରୁବାରରେ କେଉଁ ଦିନ ସୁବିଧା ହବ ଆପଣଙ୍କୁ ଆଛା ହଉ ତାହେଲେ ଆପଣ ଗୁରୁବାରରେ ଦେଖିକି ଆସନ୍ତୁ ଆଉ ହଉ ଆଜ୍ଞା ରଖିଲି ତାହେଲେ ଆଉ ପେସେଣ୍ଟ୍ ଆସିଲେଣି ତ ହଁ ହଉ ତାହେଲେ ହଉ